ହଁ ନମସ୍କାର ଆଉ ପୁଅ କ'ଣ କରୁଛ ଦେହପା ସବୁ ଭଲ ଅଛି ଆଉ କ'ଣ ହଁ ପୁଅ ଏଇ ବିଲାବାଡ଼ି ତ ଚାଲିଛି କାମଦାମ ଆଉ କ'ଣ କରିବା ଆମେ ତ ଚାଷି ମୁଲି ଲୋକ ଜାଣିଲୁ କି ଆଉ ତମେମାନେ ସିନା ବାହାରେ ରହିକି ପାଠଶାଠ ପଢ଼ିଲ ଆମେ ତ ଚାଷି ମୁଲିଆ ଲୋକ ଆମେ ଏ ବିଲବାଡ଼ି ସବୁ ଏଇ ଜିନିଷ ଆମର ମୁଗ ଓପଡ଼ା ପରେ ଏଠି ବର୍ତ୍ତମାନ ବର୍ଷା ହୋଇଗଲା ଆମ ହଳ ପଳା ଚାଲିଛି ଆମର ଆଉ ଖତ ମାଟି ଏଠି ବୁହା ବର୍ତ୍ତମାନ ହଳ ବୁଲିଗଲା ଖତ ମାଟି ବର୍ତ୍ତମାନ ଲାଗିବ ତା'ପରେ ତା'ପରେ ଦେଖୁଛୁ ଧାନ ଏଠି ଏଇ ଅକ୍ଷୟତୃତୀୟା ପାଇଲା ଧାନ ଏଥର ଅନୁକୂଳ ହେବ ଜାଣିଲୁ କି ନାହିଁ ଧାନ ଫାନ ବୁଣା ହେବ କେତେ ଏମିତି କାମଦାମ ତୁ ତ ଜାଣିଥିବୁ ଚାଷୀ କାମ କେତେ ସାରା ଜୀବନ କଲେ ଚାଷୀ କାମ କେତେବେଳେ ସରିବନି ଗୋଟାକ ପରେ ଗୋଟେ କାମ ଚାଲିଥିବ ଆଉ ଆଉ କ'ଣ ପଢ଼ାପଢି ଭଲ ଚାଲିଛି ଟି ମନ ଲଗେଇ ପଢ଼ୁଛୁ ଟି ହଁ ଆଉ ଇଏ ଆଉ ଗାଁକୁ କେବେ ଆସିବୁ ହଁ ହଁ ହଁ ବୁଲାବୁଲି କରିକି ଦଶ ବାର ଦିନ ଯିବୁ ଗାଁରେ ରହିକି ହଉ ହଉ ଆମର ଏଥର ହଁ ମ ଖରାଦିନ ତ ପୁଅ ପଖାଳ ଭାତ ଖାଇ ଦେଇକି ଆସିଥିଲି ବିଲକୁ ଆଉ ମୋର ପୁଅ ପଖାଳ ଖାଇଲେ ଆଉ କ'ଣ ଏହି ଥଣ୍ଡା ଗ୍ଲୁକୋଜ୍ ପାଣି ଏଗୁଡା କିଛି ଆବଶ୍ୟକ ନାହିଁ ପଖାଳଠୁ ଜାଣିଲୁ ପୁଅ ସଂସାରରେ ଆଉ କିଛି ନାହିଁ ଥଣ୍ଡା ଜିନିଷ ଜାଣିଲୁ କି ଆମେ ଓଡ଼ିଆ ଲୋକ ପଖାଳ ହେଲେ ଆମେ ସନ୍ତୁଷ୍ଟ ଏଇ ବାଇଗଣ ପୋଡ଼ା ଶୁଖୁଆ ପୋଡ଼ା ଟମାଟୋ ପୋଡ଼ା ଏମିତି ପୋଡ଼ାପୋଡ଼ି ହୋଇଥିଲା ସବୁ ତୋ ବୋଉ ପଡ଼ିକି ଦେଇଥିଲା ସବୁ ମୁଁ ପଖାଳ ଯୋଡ଼େ ଖାଇ ଦେଇକି ଆସିଛି ଆଉ ହଁ ତୋ ଜେଜେ ମା' କ'ଣ ତା ଦେହଟା ଟିକିଏ ଭଲ ନଥିଲା ଜାଣିଲୁ କି ପୁଅ ବୁଢ଼ି ଲୋକ ହେଲା ଆଉ ସେ ପରା ତାକୁ ସେମିତି ତାକୁ କହୁଛି ତୁ ଗୋଟେ ଜାଗାରେ ବସେ ସେ ଖାଲି ଚାରିଆଡେ ତା'ର ଗୋଡ ବୁଲେ ହାତ କାମ କରୁଛି ଆଉ କ'ଣ ଆଉ ବୟସ୍କ ଲୋକ ହେଲେଣି ସେ ଆଉ କ'ଣ ଆଉ ସେମିତି ହେଉଛି କୁହନି ପୁଅ ସେ ଖାଲି ଚାରିଆଡ଼େ ବୁଲୁଛି ହଁ ସମସ୍ତଙ୍କ ଦେହପା ସବୁ ଭଲ ଅଛି ଗାଁରେ ସବୁ ଏଇଠି ଆମର ଯେଉଁ ଇଏ ପଣା ଯାତ୍ରା ଫାତ୍ରା ହେବ ସେଥିପାଇଁ ଗାଁ ଫାଁ ବସିଛି ବେଠି କାମ ସବୁ ହେବ ଜାଣିଲୁ କି ଏଇ ପଣା ଯାତ୍ରା ପା ହଁ ବର୍ଷା ପୁଅ ହୋଇଗଲା ଗଲା ଚାରି ଛଅ ଦିନ ପ୍ରବଳ ବର୍ଷା ଏଇ ବର୍ଷା ହେବାରୁ ଆମର ବିଲବାଡ଼ି ତ ସବୁ ଶୁଖି ବାଖିକି ପଡ଼ିଥିଲା ସେଇ ବର୍ଷାରୁ ଆମେ ଚାଷବାସ ଚଳେଇଛୁ ଆଉ କ'ଣ ଜାଣିଲୁ କି